ଆମ ଘରେ ତ ଖାଦ୍ୟ ସମ୍ବନ୍ଧୀୟ ପରମ୍ପରା ଅଛି ଅନ୍ଧବିଶ୍ୱାସ ବି କିଛି ଅଛି ଆମର ଖାଇବା ସମୟରେ ଅନୁସରଣ ବି କରନ୍ତି ବାକି ଆମ ଘରେ ଖାଇଲା ସମୟରେ କଥା ନେଇ ହେଇପାରୁ ଖାଇଲା ସମୟରେ ଲେଖି ନେଇପାରୁ ଖାଇଲା ସମୟରେ ପଢ଼ି ନେଇପାରୁ ଖାଇଲା ସମୟରେ କିଛି ବି ନେଇ କରିପାରୁ ଖାଇଲା ସମୟରେ ଉଠି ବି ନେଇପାରୁ ଖାଇବା ସରିଲା ଖାଇବା ସରିଲା ପର୍ଯ୍ୟନ୍ତ ବସି ରହିଥିବୁ ଚୁପ୍ କରି ଆରୁ ଅନ୍ଧବିଶ୍ୱାସ ବି ଅଛି ଆରୁ ପରମ୍ପରା ତ ଖୁବ୍ ମନେ ପଡ଼ିଯାଉଛି ଯାହାକି ପରମ୍ପରାରେ ସବୁ ଲୋକ ଜୁଟ ହେଇ କରି ଖାଇବାଟା ଆରୁ ଯେତେବେଳେ ଏକଲା ଖାଇବା ସମୟରେ ଅନୁସରଣ କରି କରି ବହୁତ ଖୁସି ଲାଗିଛି କାରଣ ପରିବାର ସଙ୍ଗେ ସମସ୍ତଙ୍କ ସାଙ୍ଗେ ମିଶି କରି ଖାଇବା ଗୋଟେ ଆରୁ ନିଜ ଅଲଗା ଖାଇବା ଗୋଟେ ଅଲଗା କାରଣ ଏକଲା ଖାଇବାଟା କିଛି ମଜା ନେଇ ଲାଗେ ଆରୁ ପରିବାର ସହ ମିଶି ଖାଇବାଟା ଖୁବ୍ ଭଲ ଲାଗିଛି କାରଣ କିଏ କିଏ କାଣା କହୁଛି ସନ ସବୁ ଶୁଣିବା ଲାଗି ବହୁତ୍ ଭଲ ଲାଗିଛି ଗପିବା ଲାଗି ଖୁବ୍ ଭଲ ଲାଗିଛି ସେଥିଲାଗି ପରିବାର ସହିତ ଖାଇବା ଲାଗି ସମୟ ଅନୁସରଣ କରନ୍ତୁ ଖୁବ୍ ଭଲ ଲାଗିଛି ଖାଇବା ସମୟରେ